ଆମ ଅଞ୍ଚଳରେ ନୂଆ ବ୍ୟବସାୟ ହେଲା ବଜାର ଯେହେତୁ ଆମ୍ଭେମାନେ ବଜାର ନଥିବାରୁ ବହୁତ ଦୂର ଜାଗାରେ ଯାଉଅଛୁ ଆମ ଅଞ୍ଚଳରେ ଯଦି ନୂଆ ଆକାରରେ ବଜାର ହେଇଥାନ୍ତା ତାହେଲେ ଆମ୍ଭେମାନେ ବଜାର କରିବା ପାଇଁ ପନିପରିବା କୌଣସି ଯେକୌଣସି ସଉଦାପତ୍ର ଆମ ଅଞ୍ଚଳ ଠାରୁ ପାଇପାରିବ